ପୌରାଣିକ ବହି ମଧ୍ୟରେ ମୋତେ ଗୀତା ପଢ଼ିବାକୁ ଭାରି ଭଲ ଲାଗେ ମୁଁ ସବୁଦିନ ସକାଳେ ଗାଧୋଇ ସାରିକି ଗୀତା ପଢ଼ିବାକୁ ବସିଥାଏ ସେଥିରେ କୃଷ୍ଣଙ୍କ ବିଷୟରେ ବହୁତ ଭଲ ଭାବରେ ବହୁତ କିଛି ସମ୍ବୋଧନା କରାଯାଇଛି କି କୃଷ୍ଣଙ୍କ ଛୋଟରୁ ପୁରା ବଡ଼ ଯାଏ ତାଙ୍କ ଜୀବନ ଶେଷ କାହାଣୀ ସବୁ ଗୀତାରେ ଲେଖା ହୋଇଯାଇଛିି ଆମ ଘରରେ ମୁଁ ଗୀତା ପଢ଼ୁଥାଏ ଆମ ଘରର ଲୋକମାନେ ସମସ୍ତେ ଶୁଣିଥାନ୍ତି ମୁଁ ସବୁଦିନ ସକାଳେ ଉଠିକି ଗୀତା ପଢ଼ିବାକୁ ଭାରି ଭଲ ପାଇଥାନ୍ତି ଏଣୁ ମୁଁ ସବୁଦିନ ଗୀତା ପଢ଼ିକି ଘରର ସମସ୍ତ ଲୋକମାନଙ୍କୁ ଶୁଣେଇଥାନ୍ତି ଘରର ଲୋକମାନେ ସବୁ ଉତ୍ସାହ ସହିତ ଗୀତା କଥା ଶୁଣିଥାନ୍ତି ସେଇ ଛୋଟ ବେଳର ସବୁ କଥା ସମସ୍ତଙ୍କର ବେଶୀ ପ୍ରିୟ ଲାଗେ ସମସ୍ତଙ୍କର ମନରେ ଭାରି ଭଲ ଲାଗେ କୃଷ୍ଣଙ୍କର ସେଇ କଥା ଶୁଣିବାକୁ କୃଷ୍ଣଙ୍କର ଜୀବନ କାହାଣୀ ଗୀତାରେ ଲେଖା ହୋଇ ରହିଅଛି ତା ଭଲ ରେ ସବୁ କୃଷ୍ଣଙ୍କର ଜୀବନ କାହାଣୀ ଲେଖା ହୋଇ ରହିଅଛି